କଳା କଳା ବହୁତ ପ୍ରକାରର ଯାହାକି ଶିଳ୍ପୀକଳା ନୃତ୍ୟକଳା ଆଉ ମଧ୍ୟ ଅନେକ କଳା ଅଛି ଯାହାକି ଏହାକୁ ସରଂକ୍ଷଣ କରିବା ନିହାତି ଆବଶ୍ୟକ ରହିଛି ଆମ ଓଡ଼ିଶାର ନୃତ୍ୟକଳା ହିସାବରେ ଓଡ଼ିଶୀନୃତ୍ୟ ପ୍ରସିଦ୍ଧ ବର୍ତ୍ତମାନ ଦେଖିବାକୁ ଗଲେ ଓଡ଼ିଶୀନୃତ୍ୟ ହେଉଛି କିନ୍ତୁ ତାହା ମଧ୍ୟ କମି କମି ଆସୁଛି ଆଉ ଶିଳ୍ପକଳା ହସ୍ତତନ୍ତ କଳା ଏମିତି ସବୁ ଅଛି ଯାହାକି ଶିଳ୍ପକଳା ହିସାବରେ ଶିଳ୍ପର ଅଭିବୃଦ୍ଧି ହେଇପାରୁ ନାହିଁ ଆଉ ବୃଦ୍ଧି ହେବା ପାଇଁ ତାଙ୍କୁ କିଛି ମ୍ୟାଟେରିଆଲ୍ ନିହାତି ଦରକାର ସେ ମ୍ୟାଟେରିଆଲ୍ ବର୍ତ୍ତମାନ ମିଳୁନାହିଁ ଆଉ ହସ୍ତକଳା ହସ୍ତକଳା କହିଲେ ସାଧାରଣତଃ ଆମର ଏହା ହାତରେ ତିଆରି ଯେଉଁ ଜିନିଷ ଗୁଡ଼ା ହେଇଥାଏ ତାହାକୁ ହସ୍ତକଳା କୁହାଯାଇଥାଏ ହସ୍ତକଳାରେ ଲୁଗା ବୁଣିବା ମାଟିରେ ହାଣ୍ଡି ତିଆରି କରିବା ଏମିତି କିଛି ବହୁତ ରହିଥାଏ ସେଥିପାଇଁ ତା'ର କିଛି ଅବଶ୍ୟକତା ନିହାତି ରହିଛି